ଓଡ଼ିଆ ଭାଷାର ଅନେକ ବୈଶିଷ୍ଟ୍ୟ ରହିଛିି ଯେମିତିକି ତା'ର ବ୍ୟାକରଣ ଓ ଉଚ୍ଚାରଣ ଓଡ଼ିଆର ବ୍ୟାକରଣ ବହୁତ ସହଜ ଏବଂ ଉଚ୍ଚାରଣ ମଧ୍ୟ ସହଜ ଏଥିରେ ଯୁକ୍ତାକ୍ଷରର ବ୍ୟବହାର ହୋଇଥାଏ ଓଡ଼ିଆ ବ୍ୟାକରଣ ହେଉଛି ଓଡ଼ିଆ ବ୍ୟାକରଣରେ ଓଡ଼ିଆକୁ ଶୁଦ୍ଧ ଭାବରେ ଲେଖାଯାଇଥାଏ ତା'ର ଶୁଦ୍ଧ ଉଚ୍ଚାରଣ ମଧ୍ୟ ହୋଇଥାଏ